ହଁ ନମସ୍କାର୍ ହଁ ହଁ ଲାଗିଛେ ହସ୍ପିଟାଲ୍ କେ ମ୍ୟାଡ଼ମ୍ କହୁନ୍ ସବୁ ସୁବିଧା ଅଛେ ସବୁ ଖାଇବାର୍ ପିଇବାର୍ ବେଡ଼୍ ର ବି ସୁବିଧା ଅଛେ ଆପଣ ଖାଲି ଆସୁନ୍ ସବୁ ତ ଗଭ୍ମେଣ୍ଟ୍ ର ସବୁ ମିଲୁଛେ ବହୁତ୍ ସୁବିଧା ଅଛେ ଖାଏବାର୍ ରହେବାର୍ ଆଉ ଟ୍ରିଟ୍ମେଣ୍ଟ୍ ବି ଭଲ୍ ହେଉଛେ ଆଉ ଡ଼କ୍ଟର୍ ମାନେ ବି ବହୁତ୍ ଭଲ୍ ଭଲ୍ ଡ଼କ୍ଟର୍ ମାନେ ବି ଅଛନ୍ ଆସିଲେ ବଢ଼ିଆ ହେବା ଭଲ୍ ହଁ ହଁ ହଁ ହେ ସବୁ ଦିଆଯାଉଛେ କ୍ଷୀର ପାଉରୁଟି ବେଲାରେ ଖାଏବାର୍ ଲାଗି ଭାତ ଡ଼ାଲି ଅଣ୍ଡା ବି ଦିଆଯାଉଛେ

ହଁ ହଁ ବେଡ଼୍ ବହୁତ୍ଟେ ଅଛେ ଆସୁନ୍ ବହୁତ୍ ସୁବିଧା ପାଇପାର୍ବେ ଏବେ ହେଲା

ହଁ ହଁ ହେବା ହେବା ହେବା ଆସୁନ୍ ଜଲ୍ଦି ଆସ୍ଲେ ହେବା କାଏଁହେଲା କି ଡ଼େରି କର୍ବ ବେଲେ ଆଉ କିହେ ବି ତ ଆସିଯିବା ନା ତ ସେଥିର୍ଲାଗି ଜଲ୍ଦି ଆସ୍ଲେ ବହୁତ୍ ଭଲ୍ ହେବା ହଁ ହଁ ଠିକ୍ ହେବା ଆସୁନ୍ ବହୁତ୍ ସୁବିଧା ବି ଅଛେ ଆଉ ସଫାସୁତ୍ରା ବି ବହୁତ୍ ଅଛେ ହେଲା ହଁ କିଛି ଅସୁବିଧା ନାଇଁହୁଏ ଆସୁନ୍ ଆଉ ବହୁତ୍ ବଢ଼ିଆ ଡ଼କ୍ଟର୍ ମାନେ ବି ଅଛନ୍ ହେଲା ହଁ ବେଲେ ଆସୁନ୍ ହଁ ହଁ ହଁ କାର୍ଡ଼ କରିଛନ୍ ବଏଲେ ହେବା ହେଲା ସେଟା ଚାଲୁ କରିଛନ୍ କି ନାଇଁ କରି ହୁଁ ହୁଁ ହୁଁ ବେଲେ ଆସୁନ୍ ସେ'ଟା ଦେଖ୍ମା ହେବା ଯେ ଯେହେତୁ ଆପଣକଁର୍ ପାଖେ ଅଛେ ସେ କାର୍ଡ଼ଟା ବେଲେ ତ ଯଦି ସେ ହେଲେ ତ କରିଦେମା ନା ସେ ସୁବିଧା ଯେହେତୁ ଆପଣକଁର୍ ପାଖେ ଅଛେ ସେଟା ଆସୁନ୍ ଫାର୍ଷ୍ଟ୍ ହଁ ହଁ ଠିକ୍ ଠିକ୍ ବେଲେ ଗଭ୍ମେଣ୍ଟ୍ ହସ୍ପିଟାଲ୍ ନା ତ ସେଥର୍ଲାଗି ସବୁ ସୁବିଧା ମିଲ୍ବା ଯଦି ଆପଣକଁର୍ ଯଦି ପଇସା ଖର୍ଚ୍ଚା ହେବା ବେଲେ ନା ସେ କାର୍ଡ଼ରୁ ଯଦି ଚଲାମା ଯଦି ଚାଲ୍ଲା ସେଥିରୁ କଟ୍ବା ପଇସା ସେଥିରେ ଚିନ୍ତା କରବାର୍ ନାଇଁନ ଆସୁନ୍ ଫାର୍ଷ୍ଟ୍ ଡ଼କ୍ଟର୍ ମାନେ ତ ବହୁତ୍ ବଢ଼ିଁଆ ବଢ଼ିଁଆଟା ଆସୁଛନ୍ ବାହାରୁ ବି ଆସୁଛନ୍ ଡ଼କ୍ଟର୍ ମାନେ ଦେଖ୍ବାର୍ ଲାଗି ଆମର୍ ଦୁଇ ଦିନେ ସାତ୍ ଦିନେ ଆମର୍ ଇନର୍ ଡ଼କ୍ଟର୍ ମାନେ ବି ଭଲ୍ ଭଲ୍ ଟା ଅଛନ୍ ପହେଲା ଆସୁନ୍ ଟ୍ରିଟ୍ମେଣ୍ଟ୍ ହେଉନ୍ ତା'ର୍ପରେ ଯାଇ ଜାନ୍ବେ ଯେ କେନ୍ତା ହେଉଛେ ଇନେ ଟେଷ୍ଟ୍ ଫେଷ୍ଟ୍ ବୋଲି ହଁ ହଁ ଇନେ ଫେନ୍ ବି ଲାଗିଛେ ଆଉ ଦୁଇ ଜଣକଁର୍ ନେ ଗୁଟେ କୁଲର୍ ବି ଅଛେ ଆରୁ ହଁ ଫ୍ରି'ରେ ବି ତ ସବୁ ଟ୍ରିଟ୍ମେଣ୍ଟ୍ ହେଉଛେ ଗଭ୍ମେଣ୍ଟ୍ ହସ୍ପିଟାଲ୍ ନା କାର୍ଡ଼୍ ନାଇ ଲାଗେ ଆଉ ଯଦି ବି ନାଇଁ ଲାଗେ ଟୋଟାଲି ନାଇଁ ଲାଗେ ହେଲା ଆମେ ଯଦି କେନ୍କେ ରେଫର୍ କର୍ମୁ ତ ପ୍ରାଇଭେଟ୍ ହସ୍ପିଟାଲ୍ ସେନେ ଲାଗ୍ବା କାର୍ଡ଼୍ ହେଲା ଆଉ ସେନେ ଚଲ୍ବା କାର୍ଡ଼୍ ହେଲା ଫାର୍ଷ୍ଟ୍ କଥା ତ କିଛି ଖାଏବାର୍ ତ ଖାଏବାର୍ କିଛି ଚିନ୍ତା ନାଇଁ ହେଲା ପେସେଣ୍ଟ୍ ର ଲାଗି କିଛି ଚିନ୍ତା ନାଇଁନ ତା'ର୍ ଲାଗି ଦୁଇ ଟାଇମ୍ ଖାଇବାର୍ ତା'ର୍ପରେ ପାଞ୍ଚ୍ ଟଁକାରେ ଆହାର କେନ୍ଦ୍ର ଅଛି ବାହାରେ ଲୋକ୍ ମାନେ ସେଟା ଖାଇପାର୍ବ ଯେତେ ଜ'ଣ ରହେବ ସବୁ ସୁବିଧା ଫେସିଲେଟି ତା'ର୍ମାନେ ଲେଟ୍ରିନ୍ ବାଥ୍ରୁମ୍ ସବୁ ଅଛେ ଡ଼େଟଲ୍ରେ ବି ସବୁ ସଫା ସୁତ୍ରା ବି କରାଯାଉଛେ ତିନ୍ ଟାଇମ୍ ର ଲାଗି

ଆଉ କା'ଣା ପଚ୍ରାବାର୍ ଲାଗି ଚାହୁଁଛନ୍ ବେଲେ ବି କହୁନ୍ ହଁ ହଁ ହଁ ହଁ ମୁଇଁ ବି ରହେସି ସବୁବେଲେ

ହଁ ହଁ ହଁ ସବୁ ସୁବିଧା ମିଲ୍ବା ହେଲା ଅଛେ ମୁଇଁ ଆସୁନ୍ ଅଛେ ଆସ ଠିକ୍ ଭଲ୍ ହେବା ଜଲ୍ଦି ଆଏଲେ ମୁଇଁ ତମର୍ ରୋଗୀ ବି ଟ୍ରିଟ୍ମେଣ୍ଟ୍ ପାଇ ପାର୍ବା ଆରୁ ସବୁ ଜିନଷ୍ର ଫେସିଲିଟି ପାଏବା ଡ଼େରି କଲେ ଡ଼େରି ହେବାନା ସବୁ ଜିନିଷ ହଉ ହଉ ଠିକ୍ ଅଛେ ଠିକ୍ ଅଛେ ହଁ ହଁ